ହଁ ଅଟୋ ଭାଇ ନାଇଁ ଭୁବନେଶ୍ୱର ଟିକିଏ ବୁଲିବାକୁ ଯିବୁ ତ ଆଉ ଟିକିଏ ବୁଲିବାକୁ ନେଇଯିବେ ଅଟୋରେ ଆମେ ସେଇ ଷ୍ଟାଣ୍ଡ୍ ପାଖରେ ଠିଆ ହୋଇଛୁ ଆଜ୍ଞା ହଁ ହଁ ବରମୁଣ୍ଡାରେ ଆମେ ପାଞ୍ଚଜଣ ଯିବୁ ଆଉ ଆପଣଙ୍କ ଅଟୋରେ ଜାଗା ହେବ ଟି ଭୁବନେଶ୍ୱର ସବୁ ମନ୍ଦିର ଟିକିଏ ବୁଲିବୁ ଆଉ ଧଉଳି ଯିବୁ ଲିଙ୍ଗରାଜ ମନ୍ଦିର ରାମ ମନ୍ଦିର ଆଉ ଦୁଇ ତିନିଟା ଦେଖିକି ଟିକିଏ ବୁଲେଇଦେବେ ଆଉ ହଁ ରତ୍ନଗିରି ଉଦୟଗିରି ଯଦି ଯିବୁ ହେରି ଟିକିଏ ଆଉ ଆଉ ସେ ଜାଗାକୁ ନେଇକି କେତେ ଟଙ୍କା ନେବେ ହଁ ଯେତେ ମିଟର୍ ଉଠିବ ଯେ ତାକୁ ଚାହିଁକି ଯେତିକି ରେଟ୍ ନେଉଥିବେ ସେତିକି ନେବେ ହଁ ହଉ ଭାଇ ତା'ହେଲେ ଭାଇ ଅଟୋ ଭାଇ ହଁ ହଉ ହଁ ହଉ ହେଲା ପ୍ରଥମେ ଆମେ ରାମ ମନ୍ଦିର ଯିବୁ

ତା'ପରେ ଲିଙ୍ଗରାଜ ମନ୍ଦିର ଯିବା ତା'ପରେ ଧଉଳିଗିରି ଖଣ୍ଡଗିରି ହଁ ହଉ ତମେ ପକେଇକି ଆସ ଆମେ ଏଠି ଠିଆ ହେଇଛୁ ଆଉ

ହଁ ଆମେ ଠାକୁରଙ୍କ ପାଇଁ ପୂଜା ଜିନିଷ ସବୁ ଭୋଗ ରାଗ କିଣୁଛୁ ଆପଣ ବେଗି ତେଲ ପକାଇକି ଆସନ୍ତୁ ହଁ ଭାଇ ଶୀଘ୍ର ଆସିବେ ଆଉ ହଁ କରିକି ଆଉ ଲେଟ୍ କରିବେନି

ହଁ ହଉ ଶୀଘ୍ର ଆସିବ ତେଲ ପକାଇକି ରଖୁଛି